ଆମ ଅଞ୍ଚଳରେ ବାହାରୁ ବାହାରୁ ଯେକୌଣସି ବି ଟୁରିଷ୍ଟ ହୁଅନ୍ତୁ କିମ୍ବା ପର୍ଯ୍ୟଟକ ହୁଅନ୍ତୁ ଯେକୌଣସି ବା ଆମ ଅଞ୍ଚଳକୁ ଆସେ ଆମ ଅଞ୍ଚଳରେ ରୁହେ ତ ସେମାନଙ୍କୁ ଆମେ ଆମର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ ଜଣାଇ ଥାଉ ଏବଂ ଆମର ଯାହା ପ୍ରାକୃତିକ ଚାଲିଚଳନ କିମ୍ବା ରହିବା ଖାଇବା ଯେକୌଣସି ସେଗୁଡ଼ା ଶିଖାଇ ଥାଉ ଏଥିସହିତ ଆମ ଅଞ୍ଚଳରେ ଯାହା କିଛି ବି ପ୍ରାକୃତିକ ଜିନିଷ ଅଛି କିମ୍ବା ଯାହା କିଛି ବି ଆମର ସୌନ୍ଦର୍ଯ୍ୟ ରହିଛି କିମ୍ବା ଯାହା କିଛି ବି ବୁଲିବା ଜାଗା ଅଛି ସେମାନଙ୍କୁ ଆମେ ସବୁ ବତାଇ ଥାଉ ଏବଂ ଆହୁରି ସେମାନଙ୍କୁ ସବୁ ଆମେ ଆମେ ଆମର ପାରମ୍ପାରିକ ହିସାବରେ ସବୁକିଛି ଦେଖାଇ ବିି ଥାଉ ଏଥିଦ୍ୱାରା ସେମାନେ ସେମାନଙ୍କୁ ଜଣାପଡ଼ିବ କି ଏମାନଙ୍କ ଅଞ୍ଚଳରେ କିଛି